ପନ୍ଦର ଆଠ ଦୁଇ ହଜାର ଚବିଶ ଛବିଶ ଏକ ଦୁଇ ହଜାର ଚବିଶ ଅଣତିରିଶ ଏକ ଦୁଇ ହଜାର ତେଇଶ କୋଡ଼ିଏ ପାଞ୍ଚ ଦୁଇ ହଜାର ଚବିଶ ପନ୍ଦର ତିନି ଦୁଇ ହଜାର ତେଇଶ